ହଁ ଆମେ ବହୁତ ଡ୍ୟାନ୍ସ ଦେଖିଛୁ ଟିଭିରେ ୟୁଟ୍ୟୁବ୍ରେ ବହୁତ ବହୁତ ସୁନ୍ଦର ଡ୍ୟାନ୍ସ ମଧ୍ୟ କରନ୍ତି ବହୁତ ବହୁତ ସୁନ୍ଦର ଲାଗେ ବହୁତ ଆଗ୍ରହ ସହିତ ସେମାନେ କରନ୍ତି କିଛି ପସନ୍ଦିଆ ଡ୍ୟାନ୍ସ ବା ୟୁଟ୍ୟୁବ୍ରେ ବି ଆସେ ଟିଭିରେ ବହୁତ ସାରା ସିରିଏଲ୍ ମଧ୍ୟ ଦେଖାନ୍ତି ବା ଆ ମୋ ସାରା ଭାରତ ଓଡ଼ିଶାରେ ମଧ୍ୟ ବହୁତ ଚର୍ଚା ହୋଇଥାଏ ତାଙ୍କ ଡ୍ୟାନ୍ସ ଚ ଚ୍ୟାନେଲ୍ରେ ତଥାକି ଯେକୌଣସି ସ୍କୁଲ୍ରେ ମଧ୍ୟ ଶିଖିକି ଡ୍ୟାନ୍ସ କରିପାରନ୍ତି ଯାହାକି ବହୁତ ସୁନ୍ଦର ଡ୍ୟାନ୍ସ ଓଡ଼ିଶୀ ଯେପରିକି ହିନ୍ଦୀ ସଂଙ୍ଗରେ ଓଡ଼ିଆ ସଂଙ୍ଗରେ ଇଂଲିଶ ଯେକୌଣସି ଯେକୌଣସି ସଂଙ୍ଗରେ ବହୁତ ସୁନ୍ଦର ଡ୍ୟାନ୍ସ କରିପାରନ୍ତି ତେଣୁ ଟି ଭି ମାଧ୍ୟରେ ଯାହାକି ଯେପରି ଲୋକ ନ୍ୟୁଜ୍ ଦେଖିପାରନ୍ତି ସିରିଏଲ୍ ଯେକୌଣସି ସିନେମା ମୁଭି ଏଗୁଡ଼ାକୁ ଦେଖନ୍ତି ଯାହାକି ଡ୍ୟାନ୍ସ ୟୁଟ୍ୟୁବ୍ ଚ୍ୟାନେଲ୍ରେ ୟୁଟ୍ୟୁବ୍ରେ ବି ମଧ୍ୟ କେତେଜଣ ଭିଡ଼ିଓ କରୁଛନ୍ତି କାହା ଭିଲେଜ୍ ଦେଖଉଛନ୍ତି ଏପରିକି କାହା ପାଠପଢ଼ା ମଧ୍ୟ ଛଡ଼ାଯାଉଛି ଟି ଭି ଟି ଭି ସାହାଯ୍ୟରେ ଆମେ କେତେ ସବୁ ଜାଣିପାରୁଛୁ ଆଉ ଡ୍ୟାନ୍ସ ୟୁଟ୍ୟୁବ୍ ଦ୍ୱାରା ଡ୍ୟାନ୍ସ ଦେଖିପାରୁଛୁ ଆଉ ପାଠପଢ଼ା ମଧ୍ୟ ହଉଛି ତେଣୁ ସବୁବେଳେ ତେଣୁ ସବୁବେଳେ ସାହିତ୍ୟ ବହିର ଦରକାର କି ଭିଡ଼ିଓ ପାରମ୍ପିକ ନୃତ୍ୟ ଡ୍ୟାନ୍ସ ମଧ୍ୟ ଦେଖାଉଛନ୍ତି ଆମ ଯେବେ କୋରାପୁଟ ଓଡ଼ିଆ ଓଡ଼ିଶାରେ ଆମ କୋରାପୁଟରେ ବହୁତ ଭଲ ଭଲ ଡ୍ୟାନ୍ସ କରିବି କ ପରେ ବି ପାଳନ କରାଯାଏ